ଶିକ୍ଷକମାନେ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ଭଲରେ ପଢ଼ିବ କହିବେ ଆଉ ତ ଭଲ ପରିଷ୍କାର ପରିଚ୍ଛନ୍ନରେ ରହିବା ପାଇଁ କହିବେ ଯେଉଁଥିପାଇଁକି ପିଲାମାନଙ୍କର ଦେହ ସବୁବେଳେ ଭଲ ରହିବ ଆଉ ଭବିଷ୍ୟତ ଆଗକୁ ଉଜ୍ଜ୍ୱଳ ହେବ ସେଥିପାଇଁ ସେମାନଙ୍କୁ ଭଲ ପରିବେଶ ନିଜେ ସୁସ୍ଥ ରହିବ ଆଉ ପରିବେଶକୁ ସୁସ୍ଥ ରଖିବ ସେହି ବିଷୟରେ କହିବା ଆବଶ୍ୟକ ବିଦ୍ୟାଳୟରେ ଯେଉଁ ଖେଳ ପ୍ରତିଯୋଗିତା ସବୁଥିରେ ଭାଗନେବା ପାଇଁ କହିବା ଆବଶ୍ୟକ